ଆମେ ପଶୁ ବାହିନୀ ପଶୁ ଗୁଡ଼ିକ ବା ଯେପରିକି କୁକୁର କୁକୁଡ଼ା ଶୁଆ ତା'ପରେ ଯେପରିକି ବାର୍ଡ଼ସ୍ ଗୁଡ଼ାକ ତ ବହୁତ ବିଭିନ୍ନ ପ୍ରକାର ବାର୍ଡ଼ସ୍ ଆନିମଲ୍ ବିଲେଇ ଏମିତି ଯେପରିକି ଦେଖିବାକୁ ସୁନ୍ଦର ଆକର୍ଷଣୀୟ ଲାଗିଥାଏ ସେଗୁଡ଼ିକ ଆମେ ପେଟ ସପ୍ରୁୁ କିଣିଥାଉ ବାର୍ଡ଼ ସପ୍ରୁୁ କିଣିଥାଉ ବା କୁକୁଡ଼ା ଗୁଡ଼ାକ ତ ଆମ କୋରାପୁଟରେ ତ ଜାଣିଥିବେ ହାଟ ହୁଏ ହାଟ ଗୁଡ଼ାକରେ କିଣିଥାଉ ନହେଲେ ଆମ କୋରାପୁଟରେ ତ ଏ ଆଦିବାସୀ ଲୋକମାନେ ବହୁତ ଗୁଡ଼ିକ କୁକୁଡ଼ା ଗୁଡ଼ାକୁ ପାଳନ କରିଥାନ୍ତି ସେମାନଙ୍କୁ ଥ୍ରୋରୁ ଆମେ କିଣିଥାଉ ତା'ପରେ ଯେପରିକି ଏବେ କୁକୁର ବା ସୀମା କୁକୁର ବା ଲେବରାହୋ ଯେଉଁଗୁଡ଼ାକୁ ସେଗୁଡ଼ାକ ରେଟ୍ ହେଇଥାଉଛିି ସମଥିଙ୍ଗ ଥ୍ରୀ ଥାଉଜେଣ୍ଡ ସେ ସୀମା କୁକୁର ଯେଉଁଟା କୁହନ୍ତି ସେଗୁଡ଼ା ଥ୍ରୀ ଥାଉଜେଣ୍ଡ ଫୋର୍ ଥାଉଜେଣ୍ଡରେ କିଣୁଛୁ କିଣିଥିଲୁ ଆମେ ତା'ପରେ ଏମ୍ତି ବିଭିନ୍ନ ପ୍ରକାର ଯେପରିକି ବିଭିନ୍ନ ପ୍ରକାର ବ୍ରସ୍ ଅଛି ବିଭିନ୍ନ ପ୍ରକାର ମୂଲ୍ୟ ହୋଇଥାଏ ସୋ ତା'ପରେ ମାନଙ୍କୁ ସେମାନଙ୍କ ପ୍ରତି ଯେପରିକି ଆମ ଘରେ କୁକୁର ତ ଅଛି କୁକୁର ଛୁଆ ଦେଇଥିଲା ପାଞ୍ଚ ସାତଟା ଦେଇଥିଲା ସାତଟାରୁ ଆମେ ସେଗୁଡ଼ାକୁ ଛଅଟା ବିକ୍ରି କରିଦେଲୁ ଗୋଟେ ଗୋଟେ କରି ରେଟ୍ର ହେଇଥିଲା ଥ୍ରୀ ଥାଉଜେଣ୍ଡ ଥ୍ରୀ ଥାଉଜେଣ୍ଡ ଇନ୍ ଟୁ ସେଭେନ ଟ୍ୱେଣ୍ଟି ଟ୍ୱେଣ୍ଟି ୱାନ୍ ଥାଉଜେଣ୍ଡ ହେଇଥିଲା ସେହିପରି ଆମେ ରୋଜଗାର କରିଥାଉ